ମୁଁ ଆମ ବଗିଚାରେ ଗଛ ଲଗାଇବାପାଇଁ ଆଁ ବିଭିନ୍ନ ପ୍ରକାର ଗଛ ଦୋକାନ ଗୁଡ଼ିକରୁ କିମ୍ବା ଅଁ ଏଣେତେଣେ ରାସ୍ତାରେ ପଡ଼ିଥିବା କିଛି ଲତାଗୁଡ଼ିକ କିମ୍ବା ଗଛ ଫଳଗୁଡ଼ିକ ଆଁ ଏବଂ ତାର ମଞ୍ଜିଗୁଡ଼ିକ ଆଣି ଚାରା ଲଗାଇ ଥାଏ ଏବଂ ଆ ମୁଁ ବ୍ୟବହାର କରୁଥିବା ଆ କରୁଥିବା ଚାରାଗୁଡ଼ିକର ଉତ୍ସଗୁଡ଼ିକ ହେଉଛି ଖାଦ ଏବଂ ବିଭିନ୍ନ ପ୍ରକାରର ଚାରାବୃଦ୍ଧି କରିବାପାଇଁ ଆ କୀଟନାଶକ ଔଷଧ ଗୁଡ଼ିକ ଏବଂ ଏଗୁଡ଼ିକ ଦ୍ଵାରା ମୁଁ ମୋର ଚାରା ଲଗାଇବା ପାଇଁ ମୋର ମୋତେ ବହୁତ ସୁବିଧା ହୁଏ ଏବଂ ଏହାଦ୍ଵାରା ଆ ଏହାଦ୍ୱାରା ଗଛଗୁଡ଼ିକ ବି ଜଲଦି ଜଲଦି ବଢ଼େ ମୋତେ ଫଳ ଜଲଦି ମିଳେ ଏବଂ ଏଗୁଡ଼ିକ ବହୁତ ଭଲ ବୃତ୍ତି କିମ୍ବା ବ୍ୟବସାୟ ଘରେ ବସି ବସି ବ୍ୟବସାୟ କିମ୍ବା ନିଜ ବୃତ୍ତିକୁ ପୂର୍ଣ୍ଣ କରିବାପାଇଁ ଏବଂ ଆ କିଛି ଖୁସି ଅର୍ଜନ କରିବାପାଇଁ